ସାର୍ ଏଇ ପେଟ୍ରୋଲ ରେଟ୍ ଟା କମେଇଲେ ହୁଅନ୍ତାନି ପେଟ୍ରୋଲ ରେଟ୍ ବଢ଼ିବା ଦ୍ୱାରା ଲୋକମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଲୋକମାନେ ଗାଡ଼ି ମଧ୍ୟ ଚଲେଇ ପାରୁନାହାନ୍ତି ଗରିବ ଲୋକମାନେ ବିଶେଷ ଅସୁବିଧାରେ ପଡ଼ୁଛନ୍ତି ଦୂର ବାଟକୁ ଯିବାକୁ ହେଲେ ଆମର ଗୋଟେ ବାଇକଟେ ଦରକାର ନିହାତି ସେଥିରେ ଆମେ ପଇସା ଥିଲେ ତ ପେଟ୍ରୋଲ ପକେଇବା ପେଟ୍ରୋଲ ରେଟ୍ ତ ବଢ଼ି ଚାଲିଛି ତାକୁ କମେଇବା ପାଇଁ କିଛି ଉପାୟ ନାହିଁ

ଆଜ୍ଞା ଆପଣମାନେ କିଛି କରିପାରିବେନି

ଆଉ କେତେକ ପେଟ୍ରୋଲ ପମ୍ପରେ କିରୋସିନ ମିଶା ପେଟ୍ରୋଲ ମଧ୍ୟ ରହୁଛି ଆମେ ବି ନିଜେ ପକାଉଛୁ ଆମେ ସାର୍ କେମିତି ଜାଣିବୁ ଆପଣଙ୍କ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ କିଛି ମିଶା ହେଉନି ବୋଲି ସବୁ ତ ଏକା ରେଟ୍ ନେଉଛନ୍ତି କେଉଁଠି ତ କମ ରେଟ୍ ନାହିଁ କି କେଉଁଠି ଅଧିକା ରେଟ୍ ନାହିଁ ଗୋଟିଏ ରେଟ୍ ହିଁ ନେଉଛନ୍ତି ଆମେ କେମିତି ଜାଣିବୁ ଆପଣଙ୍କ ପେଟ୍ରୋଲ ପମ୍ପରେ କିଛି ମିଶା ହେଉନି ଭେଜାଲ କରା ହେଉନି ବୋଲି ହଉ ଆଜ୍ଞା ମୁଁ ତାହେଲେ ଆପଣଙ୍କ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକେଇବି ଏଥରକ